ହଁ ଯେ ହଁ ନାଁ ଫାଷ୍ଟ୍ କଥା ଗାଡ଼ି ତ ବନ୍ଦୋବସ୍ତ କରିବା ଯେ କ'ଣ ଆଇଟମ୍ କ'ଣ କରିବା କେମିତି କ'ଣ ରନ୍ଧା ବଢ଼ା କେମିତି କରିବା ନାଇଁ ଯେହେତୁ ଆମେ ବେଦବ୍ୟାସ ଯିବା ବେଦବ୍ୟାସ ଯିବା ମାନେ ସେଇଠି ଟିକେ ଭେଜ୍ କଲେ ଭଲ ହବ ହଁ ଭେଜ୍ କଲେ କ'ଣ କି ସମସ୍ତେ ଖାଇ ପାରିବା ଆଉ ନନ୍ଭେଜ୍ ଅଧା ଭେଜ୍ ଅଧା କାଇଁ କରିବା ଏକା ସାଙ୍ଗରେ ଭେଜ୍ ହିଁ କରିଦବା ସମସ୍ତଙ୍କ ପାଇଁ ହଁ ପନିର କି ମସ୍ ଛତୁ ଏମିତି କ'ଣ କରିକି ଦବା ଆଉ ଭାତ ଡାଲି ଖଟା ଏମିତି ସବୁ ଆଇଟମ୍ କରିକିରି ବସ୍ କରିବା ଆମେ କେତେ ଲୋକ ହଉଛନ୍ତି କି କୋଡ଼ିଏ ପଚିଶି ଲୋକ ବୋଲେରରେ ହବନି ନାଇଁ ହଉ ବୋଲେରୋ ହବନି ଛୋଟ ମିନି ବସ୍ଟେ ଗୋଟେ କଲେ କରିବାକୁ ପଡ଼ିବ ଆଉ ତ ବସ୍ କଥା ତୁମେ ବୁଝିବ ନାଁ ମୁଁ ପଚାରିବି କାହାକୁ ତୁମର କିଏ ଚିହ୍ନା ଅଛନ୍ତି ହଉ ଚିହ୍ନା ଅଛନ୍ତି ବେଲେ ବସ୍ କଥା ଟିକେ ବୁଝିକି ତା'ର କେତେ କ'ଣ କହୁଛନ୍ତି କହିବ ହଁ ଯଦି କେତେ ରେଟ୍ କହୁଛନ୍ତି କହିବ ନହେଲେ ମୋର ଜଣେ ଚିହ୍ନା ସାଙ୍ଗଟେ ଅଛନ୍ତି ତାଙ୍କୁ ପଚାରିବି କେତେ କହିବେ ନହେଲେ ଆଉ କେଉଁ ଦିନ ଯିବା କେମିତି ହଁ ସନ୍ଡ଼େ ଠିକ୍ ହବ କାହିଁକି ଲୋ ସବୁ ଛୁଆମାନଙ୍କର ଛୁଟି ଥିବ ଆଉ ଏମାନଙ୍କର ବି ଅଫିସ୍ ମାନେ ଛୁଟି ଥିବ ସେଦିନ ଗଲେ ଠିକ୍ ହବ ର ସନ୍ଡ଼େ ଦିନ ହଁ ହଁ ଆଉ କିଛି ଫ୍ରାଏ ଜିନିଷ କିଛି କରିବ ଆଉ ଟିଫିନ୍ ପାଇଁ କ'ଣ କରିବ ହଁ ହଁ ଆଉ ଛୁଆମାନଙ୍କ ପାଇଁ କିଛି ସ୍ନାକ୍ସ୍ ବି ଧରିଦବା ଟିକେ ଛୁଆମାନେ ରାସ୍ତାରେ ଖାଇବାକୁ ହଁ ହଁ ହଉ ହଉ ହଉ ସକାଳୁ ଜଲଦି ଟିକେ ବାହାରି ପଡ଼ିବ ଆଉ ବୁଲିବାକୁ ଭଲ ସୁବିଧା ହବ ହଁ ଆମ ହଉ ଠିକ୍ ଅଛି